ଭାରତରେ ହେଉଛି ଯୋଉ ଯୋଗଗୁରୁ ହେଉଛନ୍ତି ବାବା ରାମଦେବ ସେ ମାନେ ବିଭିନ୍ନ ଚ୍ୟାନେଲ୍ ମାଧ୍ୟମରେ ଯୋଗ ଶିକ୍ଷା ମଧ୍ୟ ଦେଇ ଦେଉଛନ୍ତି ଆଉ ହେଉଛି ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ଯାଇକି ମଧ୍ୟ ଯୋଗ ଗୁରୁ ମଧ୍ୟ ଶିକ୍ଷା ଦେଉଛନ୍ତି ସେଥିରେ ଲୋକମାନଙ୍କୁ ଯେଉଁ ପ୍ରକାର ସେ ଯୋଗ ଗୁରୁ ଶିକ୍ଷା କରୁଛନ୍ତି ଲୋକମାନଙ୍କର ବହୁତ ସ୍ୱାସ୍ଥ୍ୟ ପକ୍ଷରେ ବହୁତ ଲାଭଦାୟକ ହୋଇପାରୁଛି ଆମାନେ ସେମାନେ ଯେଉଁ ପ୍ରକାର ଯୋଗ ହେଉଛି ବହୁତ ଲୋକଙ୍କର ବିଭିନ୍ନ ରୋଗରୁ ମଧ୍ୟ ସେମାନେ ଆରୋଗ୍ୟ ହେଉଛନ୍ତି ଆଉ ଲୋକମାନେ ଘରେ ଥାଇକି ମଧ୍ୟ ସେମାନେ ଟିଭିରେ ହେଉ ୟୁଟ୍ୟୁବ୍ ମାଧ୍ୟମରେ ହେଉ ଦେଖିକି ନିଜେ ନିଜେ ଘରେ ବସିକି ଥାଇକି ସେମାନେ ଯୋଗ ଶିକ୍ଷା କରିପାରୁଛନ୍ତି ଯାହାଫଳରେ ଲୋକମାନେ ସମସ୍ତେ ସେ ଏତେ ସୁନ୍ଦର ଯୋଗ ୟୋଗା ଶିଖାଉଛନ୍ତି ଯେ ଲୋକମାନେ ସେଥିରେ ବହୁତ ଆରୋଗ୍ୟ ମଧ୍ୟ ପାଉଛନ୍ତି ବିଭିନ୍ନ ସ୍ଵାସ୍ଥ୍ୟ ପକ୍ଷରେ ମଧ୍ୟ ସୁଧାରିବାକୁ ବି ଦେଖାଯାଉଛି ସେଥିପାଇଁ ଆମ ଭାରତବର୍ଷରେ ସମସ୍ତେ ପ୍ରାୟତଃ ଦେଖାଯାଏ ସ୍କୁଲ୍ ଗୁଡ଼ାକରେ ମଧ୍ୟ ଏବେ ଯୋଗା ସ୍କୁଲ୍ କଲେଜ୍ ଗୁଡ଼ାକରେ ମଧ୍ୟ ଯୋଗ ଶିଖିଯାଉ ଶିଖାଯାଉଛି ଆଉ ଗାଁ ଗହଳି ମଧ୍ୟ ଅଙ୍ଗନ୍ୱାଡ଼ି ସେଣ୍ଟର୍ରେ ଯେଉଁ ଛୋଟ ପିଲାମାନେ ମଧ୍ୟ ପାଠ ପଢ଼ୁଛନ୍ତି ସେମାନଙ୍କୁ ମଧ୍ୟ ଛୋଟରୁ ସେମାନଙ୍କୁ ଯୋଗା ଶିଖାଯାଉଛି ଆଉ ବୟସ୍କ ଅଛନ୍ତି ସେମାନଙ୍କୁ ମଧ୍ୟ ସପ୍ତାହରେ ଆଉ ମାସରେ ମଧ୍ୟ ସେମାନଙ୍କୁ ଗୋଟେ ଗୋଟେ କ୍ଲାସ୍ ନିଆଯାଉଛି ବିଭିନ୍ନ ଯେଉଁ ରୋଗ ଅନୁସାରେ ସେମାନଙ୍କୁ ମଧ୍ୟ ଯୋଗା ଶିଖାଯାଉଛି ଆଉ ସେଥିପାଇଁ ଯେଉଁ ଲୋକମାନେ ଯେଉଁ ଆରୋଗ୍ୟ ପାଉଛନ୍ତି ଯୋଗ ମାଧ୍ୟମରେ ସେଥିପାଇଁ ଯେଉଁ ଯୋଗ ଗୁରୁକୁ ବହୁତ ଲୋକପ୍ରିୟ ଭାବରେ ସେମାନେ ଗ୍ରହଣ କରୁଛନ୍ତି